ହ୍ୟାଲୋ ମୁଁ ବିଶ୍ୱଜିତ ମହାରଣା ବିଜୁ ପଟ୍ଟନାୟକ ଜଣେ ମହାନ ବ୍ୟକ୍ତି ଥିଲେ ଯେକି ପାଞ୍ଚ ମାର୍ଚ୍ଚ ଉଣେଇଶହ ଷୋହଳ ମସିହାରେ କଟକ ଠାରେ ସେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକଙ୍କୁ କଳିଙ୍ଗ ପୁତ୍ର ବୋଲି କୁହାଯାଉଥିଲା ଉତ୍କଳ ଜନନୀର ବୃକ୍ଷ ବୃନ୍ତର ବିଜୁବାବୁଙ୍କ ନାଁ ଟି ଏକ ଅତ୍ୟନ୍ତ ଆକର୍ଷଣୀୟ ମନୋରମ ସୁମନ କୁସୁମଞ୍ଜଳ ଥିଲେ ସେ ଏକ ସୀମାହୀନ ମୋହନୀୟ ଆଦର୍ଶର ଜଣେ ଗୋଟିଏ ଗୌରବଜ୍ଜ୍ୱଳ ସ୍ପତିିତ ସ୍ୱାଭିମାନର ବ୍ୟକ୍ତିତ୍ୱ ଆଧୁନିକ ଓଡ଼ିଶାର ବିଶ୍ୱକର୍ମ ତଥା ପ୍ରଗତିଶୀଳ ଓଡ଼ିଶାର ଭିତ୍ତିଭୂମି ନିର୍ମତା ଓ ଜାତୀୟତର ସନ୍ତରର ଉଦ୍ଗାତା ବିଜୁବାବୁ ଜଣେ ଥିଲେ ସମାଜ ସେବକ ଦିନ ଦୁଃଖୀର ଆଶା ଓ ଭରସା ଥିଲେ ବିଜୁବାବୁ ପାଞ୍ଚ ମାର୍ଚ୍ଚ ଉଣେଇଶିଶହ ଷୋହଳ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମୃତ୍ୟୁ ହୋଇଥିଲା ସତର ଏପ୍ରିଲ ଉଣେଇଶିଶହ ସତାନବେ ମସିହାରେ ସେ ଇହଲିଳ ସମ୍ବରଣ କରିଥିଲେ ଏହିପରି ଭାବରେ ବିଜୁ ପଟ୍ଟନାୟକ ଆମ ଓଡ଼ିଶାର କଳିଙ୍ଗର ତାଙ୍କୁ କଳିଙ୍ଗ ପୁତ୍ର ବୋଲି କୁହାଯାଉଥିଲା ନମସ୍କାର